ପନ୍ଦର ଡିସେମ୍ବର ଦୁଇ ହଜାର ତେଇଶି ସତର ଅକ୍ଟୋବର ଦୁଇ ହଜାର ଆଠ ଅଠର ଜୁଲାଇ ଉଣେଇଶି ଶହ ଅଠାଅଶୀ ସତର ଅଗଷ୍ଟ ଦୁଇ ହଜାର ଏକ ଏକୋଇଶି ଜାନୁୟାରୀ ଦୁଇ ହଜାର ବାର